ହଁ ହ୍ୟାଲୋ ତାଳ ବ୍ୟାଗ୍ଟା ସେଇଟା ପାଞ୍ଚ ଶହ ଟଙ୍କା ପଡ଼ୁଥିଲା ଆପଣ କିଏ କହୁଥିଲେ ଆଚ୍ଛା ଆଚ୍ଛା ହଁ ହଁ ଆପଣ କେଉଁ ଟାଇପ୍ର ବ୍ୟାଗ୍ ଦରକାର କି ଆଚ୍ଛା ଆଚ୍ଛା ଗ୍ରୋସରୀ ସାମାନ ନେବେ କି ଆପଣ ଆଚ୍ଛା ଆଚ୍ଛା ଆପଣଙ୍କୁ କେତେ ପିସ୍ ଦରକାର ଆଚ୍ଛା ଆଚ୍ଛା ଦେଖନ୍ତୁ ଆମର ମିଡ଼ିଅମ୍ ସାଇଜ୍ ଅଛି ତା'ପରେ ଲାର୍ଜ୍ ସାଇଜ୍ ବଡ଼ ସାଇଜ୍ ଅଛି ତା ପରେ ଛୋଟ ସାଇଜ୍ ଅଛି ସାଇଜ୍ ଅନୁସାରେ ପଇସା ଅଛି ବଡ଼ ସାଇଜ୍ ହେଉଛି ଆମର ପନ୍ଦର ଶହ ଟଙ୍କା ପଡ଼ୁଛି ଗୋଟେ ପିସ୍କୁ ତା ପରେ ଛୋଟ ସାଇଜ୍ ସବୁରୁ ଆପଣଙ୍କୁ କେଉଁ ସାଇଜ୍ ଦରକାର କି ଆଚ୍ଛା ତ ସେଇଟା ବାରଶହ ପଡ଼ିବ ଆଉ ଦେଖନ୍ତୁ ହଁ ବୁଝିଲି ଯେ ଆମକୁ ବି କିଣା ପଡ଼ିଯାଉଛି ସେଇ ତେରଶହ ଆମ ବାରଶହ ବିକୁଛୁ ଆମକୁ ଶହେ ଟଙ୍କାଟେ ମିଳୁଛି ହଁ ବୁଝିଲି ଆପଣ ବୁଝିଲି ଯେ ଆପଣ ଯଦି ଗୋଟେ ଆଠ ପିସ୍ ଖଣ୍ଡେ ଦଶ ପିସ୍ ନେବେ ମାନେ ଆପଣଙ୍କୁ କିଛି ଠିକ୍ କହୁଛନ୍ତି ଯେ ଦେଖନ୍ତୁ ଆପଣ ବି ବୁଝିବା ଦରକାର ନା ଆମକୁ କିଣା ଗୋଟେ ଶହେ ଟଙ୍କା ହିଁ ଲାଭ ହେଉଛି ଆଉ ଆପଣ ଯଦି ଗୋଟେ ନେବେ ଗୋଟେ ପନ୍ଦର ପିସ୍ ନା ଦଶ ପିସ୍ ଆପଣଙ୍କୁ କିଛି ଡିସକାଉଣ୍ଟ୍ କରାହେବ ଆଉ ଗୋଟେ କାମ କରୁ ନାହାନ୍ତି ଆପଣ ଆସିକି ଦେଖିଦିଅନ୍ତେ ଆପଣ କେଉଁଠି ଭଦ୍ରକରେ ହିଁ ଅଛନ୍ତି ତ ହଁ ଆସନ୍ତୁ ଆମ ଏଇ ଯେଉଁ କୋଲକାତା ବଜାରର ଛକ ଲାଇନ୍ ସେକେଣ୍ଡ୍ ଲାଇନ୍ରେ ଆସି ନେଇ ସନ୍ଧ୍ୟାରେ ଆସନ୍ତୁ ଦେଖି ଦେବେ

ହଁ ହଁ ହଉ ଠିକ୍ ଅଛି ଆପଣ ସନ୍ଧ୍ୟାରେ ଆସନ୍ତୁ ଆପଣଙ୍କୁ ହଁ କାଶ୍ମୀର କେଶର ଅଛି ହଁ ସେଇଟା ପଡ଼ୁଛି ଆମର କିଲୋ ପିଛା ହେଉଛି ସତୁରି ଟଙ୍କା ହଁ ହଁ ହଁ ଚଳିବ ଆପଣ ସନ୍ଧ୍ୟାକୁ ଆସନ୍ତୁ ଠିକ୍ ଅଛି ହଁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଆପଣ ସନ୍ଧ୍ୟାକୁ ଆସନ୍ତୁ ମୁଁ ସେଇଟା ବୁଝି ଦେଉଛି ଠିକ୍ ଅଛି ଏବେ ଟିକେ ଗହଳି ସେ ହଁ ହଁ

ହଉ ହଉ ଠିକ୍ ଅଛି ଆସନ୍ତୁ ଆପଣ କଥା ହେଇଯିବା ନେଇଯିବେ ଆଉ ମୁଁ ଟିକେ ଗହଳି ଅଛନ୍ତି ତ ଦୋକାନରେ ରଖୁଛି ହଁ ହ ହଉ ହଉ ଠିକ୍ ଅଛି ଆସନ୍ତୁ